ମାଛ ଧରିବା ଏକ ବୃଦ୍ଧି ଭାବରେ ସବୁଠାରୁ ଆକର୍ଷଣୀୟ କଥା ହେଉଛି ମାଛ ଧରିବା ସମୟରେ ସୁନ୍ଦର ସୁନ୍ଦର କଲରିଂ ମାଛମାନକ ବାହାରନ୍ତି ସେହି ମୋମେଣ୍ଟ ଗୋଟିଏ ଆକର୍ଷଣୀୟ ଏହା ଅନ୍ୟ ବୃତ୍ତିଠାରୁ ଭିନ୍ନ କାରଣ ଦେଖିବାକୁ ଗଲେ ଆମର ଅନ୍ୟବୃତ୍ତି କହିବାକୁ ଗଲେ ଜଣେ ମିସ୍ତ୍ରୀ ସିଏ ସକାଳୁ ଦଶଟାରୁ ବାହାରେ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ କାମ କରି ଆସେ କିନ୍ତୁ ଜଣେ ମାଛ ଧରାଳି ତା ଇଚ୍ଛାରେ ସିଏ ଯେତେବେଳେ ଚାହିଁଲେ ସେତେବେଳେ ସିଏ ନଦୀରେ ଯାଇ ମାଛ ଟିକେ ଧରି ପଳାଇ ଆସେ ମାଛ ଧରିବା ବି ଗୋଟିଏ ବୃତ୍ତି କିନ୍ତୁ ମାଛ ଧରିବାରେ ଗୋଟଏ ଖୁସି ଅଲଗା ପାଣି ଏତେ ସୁନ୍ଦର ହାବାରେ ବହୁ ପରିମାଣରେ ଯାଉଥିବ କିନ୍ତୁ ମାଛ ଧରିବା କେଉଁଠୁମାନେ କି ସୁନ୍ଦର ଭାବରେ ମାଛ ଯାକୁ ଧରି ଉଠି ଥାନ୍ତି ଜାଲ ଏତେ ସୁନ୍ଦର ଭାବରେ ପକଉଥାନ୍ତି କେବେ ନଦୀ ଆଡ଼େ ବୁଲି ଗଲେ ଜାଣିି ହେବ ମାଛ ଧରିବା ପାଇଁ ଲୋକ ବହୁତ ପ୍ରଣାଳୀ ଯେମିତିକି ବିଲରେ ଗାତଯାକ ଥାଆନ୍ତି ଯିଏ ସବୁବେଳେ ମାଛ ଧରୁଥାଏ ସିଏ ହିଁ ଜାଣନ୍ତି କି ଏହି ବିଲରେ ଏହି ଖାଲରେ ମାଛ ଯାକ ରହନ୍ତି